ମୋର ପ୍ରିୟ ଶୈଳୀ ହେଲା ଲେଖିବା ପଢ଼ିବା ଲକ୍ଷ୍ମୀପୁରାଣ ପ୍ରତ୍ୟେକ ଗୁରୁବାରରେ ପଢ଼ିବା ଏବଂ ଗୀତା ପ୍ରତ୍ୟେକଦିନ ସକାଳ ସମୟରେ ଗାଧୁଆ ପାଧୁଆ ସାରି ଠାକୁର ଘରେ ପୂଜାବିଦ୍ଧି ସାରିବା ପରେ ଗୀତାପାଠ କରେ ଏବଂ ମୁଁ ସବୁବେଳେ ଗୀତାପାଠ କରିବାଦ୍ଵାରା ମୋ ମନକୁ ବହୁତ ଶାନ୍ତି ମିଳିଥାଏ ବର୍ତ୍ତମାନ ମୋ ପାଖରେ ରଖିଥିବା ପୃ ପୁସ୍ତକ ହେଲା ଗୀତା ଏବଂ ଲକ୍ଷ୍ମୀପୁରାଣ ଏ ଦୁଇଟି ମୋ ପାଖରେ ଅଛି ମୁଁ ସବୁ ପୁରାଣ ଅଳ୍ପ ଅଳ୍ପ ପଢ଼େ ତା'ଭିତରୁ ଲକ୍ଷ୍ମୀଙ୍କ ପୁରାଣ ମୋର ପ୍ରିୟ ପୁରାଣ ଲକ୍ଷ୍ମୀଙ୍କ ପୁରାଣରେ ବହୁତ ଜାଣିବାର କଥା ରହିଛି ଲକ୍ଷ୍ମୀ ଜଗନ୍ନାଥଙ୍କ କଳି ଭିତରେ ଲକ୍ଷ୍ମୀ ମା'ଙ୍କର ହିଁ ଜୟ ହୋଇଥିଲା